ଦେଖନ୍ତୁ ଆମର ହେଉଛି ଲାଇଭ୍ ଷ୍ଟ୍ରିମ୍ ଆମେ ଯେତେବେଲେ ଗେମ୍ ଖେଳୁଛୁ ଗେମ୍ ଖେଳିକରି ଆମେ ଲାଇଭ୍ ଆସୁଛୁ ଫ୍ରି ଫାୟାର୍ରେ ତୁମର ଆମର ଗେମ୍ ହେଉଛି ବହୁତ ବହୁତ ଗେମ୍ ଅଛି ମାତ୍ର ଆମ ପକରେ ଆମ ସାଙ୍ଗସାଥି ମିଶିକରି ଗେମ୍ ଖେଳୁଛୁ ଆମେ ଫ୍ରି ଫାୟାର୍ ହଁ ସେ ଗେମ୍ ଖେଳିକରିି ଆମେ ବହୁତ ମଜା ଲାଗୁଛି କଷ୍ଟମ୍ ଖେଳୁଛୁ ଆମେ ଚ୍ୟାଲେଞ୍ଜ କରି ଖେଳୁଛୁ ସବୁ କରି ଖେଳୁଛୁ ଯେ ଫ୍ରି ଫାୟାର୍ ପବ୍ଜି ମବ୍ଜି କେତେ ଲୋକ ଖେଳୁଛୁ ଯେ ମାତ୍ର ଆମ ପାଖରେ ଫ୍ରି ଫାୟାର୍ ଭଲ ଲାଗିବ ଆଉ ଲାଇଭ୍ ଷ୍ଟ୍ରିମ୍ ହେଉଛି ତାଙ୍କ ମାନେ ଫ୍ରି ଫାୟାର୍ ଲାଇଭ୍ ହେବ ଲୋକ ସମସ୍ତେ ଦେଖିବ ଯେ କମେଣ୍ଟ କରିବ ଏମିତି ଇ କରିବ ବ୍ଲଗ୍ ଭିଡ଼ିଓ ମାନେ ବନାନ୍ତି କଲେ ବୋଲେ କିଛି ତ ମାନେ ଆମର ଲକି ହେବ ନା ଦେଖନ୍ତୁ ଯେମିତିକି ଆମେ ବ୍ଲଗ୍ ଭିଡ଼ିଓ ବନାଇବୁ ଆମର ଗେମ୍ ଖେଳୁ ଆମେ ଆମର ସାଙ୍ଗମାନେ ସମସ୍ତେ ଦେଖିବେ ଦେଖିକି କମେଣ୍ଟ କରିବେ କମେଣ୍ଟ କରିକି ତମର ପଇସା ସେଣ୍ଡ କରିବେ ସେଇଠାରୁ ଆମେ ସେଟା ଦେଖି ଦେଖିକି ଆମେ ୟୁଟ୍ୟୁବର୍ ହେବୁ ଏମିତି ବହୁତ ଜିନିଷ ଅଛି କି ମାନେ ମାଇଣ୍ଡ କରିବାକୁ ଦରକାର ଏଇଟା ସବୁ ଆମର ମାନେ ଗେମ୍ ବିଷୟରେ ବୋଲେ ସମସ୍ତ ବେଶୀ ଭାଗ ସମସ୍ତେ ଗେମ୍ ଖେଳୁଛନ୍ତି ଗେମ୍ ବୋଲେ ଗୋଟେ ବଢ଼ିଆ ଜିନିଷ ଆମର ମାନେ ଦେଖନ୍ତ ବହି ଦୁଇ ପଢ଼ିକରି ଆମେ ଗେମ୍ ଟଟିମ୍ ଖେଳିବୁ ବୋଲେ ଗୋଟେ ଭଲ କଥା